କ'ଣ ଭଲ ଅଛନ୍ତି ବୁଲି ଆସିଥିଲେ କ'ଣ ରାଜନୀତି ମହଲରେ କ'ଣ ଚାଲିଛି ଆଜିକାଲି

ଉନ୍ନତି ତ ହେବ

କେନ୍ଦ୍ରକୁ ନ ନେଇକିରି କ'ଣ କରିପାରୁଛନ୍ତି କି କିନ୍ତୁ ଆଜି ମେଣ୍ଟ ହେବାଟା ବଡ଼ କଥା ନୁହେଁ ଶେଷରେ କେମିତି ଆମର ଶ୍ରମିକମାନେ ଭଲ ମାନେ ମାନେ ଚାକିରୀ ପାଇବେ ଛୋଟ ଛୋଟ ଉଦ୍ୟୋଗ ଲାଗିପାରିବ ଇଏ କୋଟା ଆମର ଏ ସରକାର କରିପାରୁନି ବର୍ତ୍ତମାନ ଯଦି କରିଥାନ୍ତା ଆହୁରି ଉତ୍ସାହ ଭାବରେ ଲୋକ ମାନେ ନବୀନ ବାବୁଙ୍କୁ ଟିକେ ଭଲ ସମର୍ଥନ ଜଣାନ୍ତେ ଆଜି ବିଜେପିର ଭଲ ସ୍ଥିତି ଅଛି ମାନେ ବଡ଼ ନେତା ତାଙ୍କର ନରେନ୍ଦ୍ର ମୋଦି ଅଛନ୍ତି ସେ ପ୍ରାୟ ଭଲ କାମ କରନ୍ତି ଖୁସି ଲାଗୁଛି କି ଯା ହେଉ ଆମ ଦେଶରେ ଗୋଟେ ପ୍ରଧାନମନ୍ତ୍ରୀ ଅଛି ଆମର ନବୀନ ବାବୁ ମଧ୍ୟ ଭଲ ଲୋକ କିନ୍ତୁ ଏ ଯେଉଁ ଶ୍ରମିକ ପାଇଁ କିଛି କରିପାରୁ ନାହାଁନ୍ତି ଏତିକିଟା ଟିକେ ଆମେ ଦୁଃଖୀ ଅନୁଭବ କରୁଛୁ କରିଥିଲେ ଭଲ ହଅନ୍ତା

ନାଇଁ ସରକାର ଗୋଟେ ପଦକ୍ଷେପ ନେଇଥାନ୍ତେ ଆମର ଯେଉଁ ତାମିଲନାଡ଼ୁ ପିଲେ ଯାଉଛନ୍ତି ଗୁଜୁରାଟ ଯାଉଛନ୍ତି ଦାଦନ ଖଟିବା ପାଇଁ ଲି ତେଲେଙ୍ଗାନା ଯାଇ ଥାଉଛନ୍ତି ଏସବୁ ବନ୍ଦ କରିବା ପାଇଁ ସରକାର ଯଦି ପଦକ୍ଷେପ ନିଅନ୍ତେ କୌଣସି ଚାକିରିଆ ମାନେ ରାସ୍ତା ଖୋଲିଥାନ୍ତେ ରାଜନୀତି ମହଲରେ ଏସବୁ ଆମେ ଟିକେ ଯାଉ କିନ୍ତୁ ଭୋଟ ଦେଉ କିନ୍ତୁ ଏଇ ଟାଇପର ଦେଖିଲେ ଦୁଃଖୀ ଲାଗୁଛି କି ଆଗକୁ ଆମେ ବଢ଼ିପାରୁନେ ଆମେ ପିଲାଛୁଆ ଆଗକୁ ଯାଇ ପାରୁନାହଁନ୍ତି ଏଇଟା ଭାରି ଅସୁବିଧା ଲାଗୁଛି ହଉ ହଉ ଆଉ ଯିବା ଯିବା କର୍ମ କ୍ଷେତ୍ରରେ